ମୁଁ ଆଠଦିନ ତଳେ ଗୋଟିଏ ଫ୍ୟାନ୍ କିଣିଛି ଯେଉଁଟା କି କମ୍ ଭୋଲଟେଜରେ ମଧ୍ୟ ଚାଲିପାରୁଛି ଆଉ ଭଲ ପବନ ମଧ୍ୟ ଦେଉଛି ଦିନବେଳା ଯୋଉଁ ଆମେ ଗରମ ଅନୁଭୂତ କରୁଥୁଲୁ ସେଇଟା ଆଣିବା ଫଳରେ ଆମକୁ ଆଉ ଗରମ ଅନୁଭୂତ ହେଉନାହିଁ ଏବଂ ବାହାର ଯେଉଁ ପଡ଼ୋଶୀ ଲୋକ ଦେଖୁଛନ୍ତି ସେ ମଧ୍ୟ କହୁଛନ୍ତି ତାର ପଙ୍ଖାଗୁଡ଼ିକ ଅତି ସୁନ୍ଦର ହୋଇଛି ଆଉ ଭଲ ପବନ ମଧ୍ୟ ଦେଉଛି ଏବଂ ରାତିବେଳେ ଆମେ ଯେଉଁ ଠିକସେ ଶୋଇପାରୁନଥୁଲୁ ଏଇଟା ଆଣିବା ଫଳରେ ଆମେ ଭଲଭାବେ ରାତିରେ ଶୋଇ ମଧ୍ୟ ପାରୁଛୁ